ହ୍ୟାଲୋ ହଁ ଭାଇ କୁହନ୍ତୁ ହଁ ସାରେ ଆମ ଦୋକାନରେ ସିଙ୍ଗଡ଼ା ଗୁପ୍ଚୁପ୍ ଆଳୁଚପ୍ ସବୁ ଆଳୁଚପ୍ ତା'ପରେ ବରା ଫରା ସବୁ ଜଳଖିଆ ଦୋକାନ ସକାଳୁ ଜଳଖିଆ ଯାହା ଯାହା ପୁରି ଉପମା ସବୁ ମିଳେ ଆମର ପ୍ଲେଟ ଉପମା ପୁରି ପୁରି ଉପମା ଅଛି ପ୍ଲେଟ୍ ଚାଳିଶ ଟଙ୍କା ଅଛି ଏବଂ ତା ସହିତ ଯଦି ଆପଣ ପନିର ପନିର ତରକାରୀ ଖାଇବେ ତା'ହାଲେ ସେଇଟା ଷାଠିଏ ଟଙ୍କା ବି ଅଛି ପ୍ଲେଟ ୱାଇଜ ଅଛି ଆମର ସେଇଟା ହଁ ଭାଇ କ'ଣ କରିବା ଏ ଏରିଆରେ ତ ନୂଆ ଆସିଛି ଏଇ ଏରିଆରେ ଷ୍ଟଲ ଖୋଲିଛି ଏବେ ସେଥିପାଇଁ ପ୍ଲେଟ ୱାଇଜ ପନିର ନେଲେ ଷାଠିଏ ଏବଂ ଖାଲି ପୁରି ଉପମା ନେଲେ ଚାଳିଶ ପ୍ଲେଟ ୱାଇଜ କରାଯାଇଛି ଆପଣ ନେଇଯିବେ ସାର୍ ଓ ଆପଣ ଆପଣଙ୍କ ଆପଣ ଏରିଆରେ କେତେ ଟଙ୍କା କ'ଣ ଅଛି କି ତ କ'ଣ କହିଲ ଭାଇ ହଁ ଭାଇ ଆପଣ ଏରିଆରେ ଭଲ ସୁବିଧା ଅଛି କି କ'ଣ ଜଳଖିଆ ଦୋକାନ କ'ଣ ବେଶୀ ଜଳଖିଆ ଦୋକାନ ଅଛି ନା ଟାଉନ ଟାଉନ ଉପରେ କ'ଣଟା ଜଳଖିଆ ଦୋକାନ ଅଛି କି କ'ଣ ଭାଇ ଆପଣ ଆପଣଙ୍କ ଏରିଆରେ ସବୁ ଫ୍ୟାସିଲିଟି ଅଛି ମାନେ ଏଇ ମିଳିପାରିବ ଷ୍ଟଲ ଖୋଲିବା ପାଇଁ ଷ୍ଟଲ ନେବା ପାଇଁ ଜାଗା ସେଇଠି କୌଣସି ଅଛି ଟାଉନ୍ ପାଖରେ ଷ୍ଟଲ ଷ୍ଟଲ ଖୋଲିବା ପାଇଁ ତା'ହାଲେ ଜଳଖିଆ ଷ୍ଟଲ ଖୋଲିବା ପାଇଁ ତା'ହାଲେ ରେଟ୍ କେତେ ପଡ଼ୁଛି ଆପଣଙ୍କ ଏ ଏରିଆରେ ହେଲେ ଆପଣଙ୍କ ଏରିଆରେ ଷ୍ଟଲ ଯଦି ଖୋଲା ହେବ ଉପର ବେଳି ସମୟଟା ଉପର ବେଳି ସମୟଟାରେ ତ ଉପର ବେଳି ସମୟରେ ଷ୍ଟଲଟି ତ ଚାଲିବ ତ ଆମେ ଜଳଖିଆ ଦୋକାନ ଦେଲେ ଆମର ସକାଳେ ପୁରି ଉପମା ହେବ ଏବଂ ଉପର ବେଳି ଯାହାକି ସିଙ୍ଗଡ଼ା ବରା ତା'ପରେ ଅଳୁଚପ ତା'ପରେ ଛଣା ଛାଣି ହେବ ସେଇ ଛଣା ଛାଣି ବେପାର ସହିତ ମିଠା ବି ହେବ ସେ ବେପାର ପୁଣି ଚାଲିବ ତ ଆମ ତୁମ ଏରିଆରେ ତୁମ ଏରିଆରେ ଆପଣ ଚାହୁଁଛନ୍ତି ଆପଣ ଆପଣଙ୍କର ଏରିଆରେ ମଧ୍ୟ ସବୁର ସୁବିଧା ଥିବ ପାଣିର ସୁବିଧା ଅଛି ଷ୍ଟଲ ଷ୍ଟଲ ଯଦି ଖୋଲିବ ଷ୍ଟଲର ଜାଗା କେଉଁ ବସ୍ ଷ୍ଟାଣ୍ଡ ସାଇଡ଼ରେ କେଉଁ ଷ୍ଟଲ ଖୋଲିବା ପାଇଁ ଜାଗା ଅଛି କି ଆପଣ ଆପଣଙ୍କ ଏରିଆରେ ଆପଣଙ୍କ ଏରିଆରେ ସକାଳ ଜଳଖିଆରେ ପୁରି ଉପମା ଦେବି ତାହେ ପ୍ଲେଟ ଦେଉଛନ୍ତି ପୁରି ଉପମା ପ୍ଲେଟ କେତେ ରହୁଛି ଏକ୍ସଟ୍ରା ଏକ୍ସଟ୍ରା କ'ଣ ଏକ୍ସଟ୍ରା ଘୁଗୁନି ଫୁଗୁନି ପୁଣି ଏକ୍ସଟ୍ରା ଆଇଟମ୍ କ'ଣ କରୁଛନ୍ତି କି ହଁ ଏକ୍ସଟ୍ରା କ'ଣ ଆଇଟମ୍ ମାନେ ଯେମିତି ଆମର